ଓଡ଼ିଆ ଭାଷାର କିଛି ଅନନ୍ୟ ବୈଶିଷ୍ଟ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ହେଉଛି ଅନ୍ୟତମ ଯାହାକି ଏହା ମାତୃଭାଷା ରୂପେ ପରିଗଣିତ ହୋଇଥାଏ ଏହି ଓଡ଼ିଆ ଭାଷା ମଧ୍ୟରେ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଓଡ଼ିଆ ବ୍ୟାକରଣ ଯାହାକି ଆମେ ବିଭିନ୍ନ ପ୍ରକାର ପଦ ମିଶି ଏକ ଶବ୍ଦ ଗଠନ ହୋଇଥାଏ ଠିକ୍ ସେହିପରି କେତୋଟି ଶବ୍ଦ ମିଶି ଗୋଟିଏ ବାକ୍ୟ କୁହାଯାଏ ଏହା ଆମ ଓଡ଼ିଆ ସାହିତ୍ୟ ଭାଷାରେ ବର୍ଣ୍ଣିତ ହୋଇଛି ଯାହା ଦ୍ଵାରାକି ଆମେ ଓଡ଼ିଆ ଭାଷାକୁ ଠିକ୍ ଭାବରେ ଉଚ୍ଚାରଣ କରିଥାଉ